ଆଜିକାଲି ସ୍ୱାସ୍ଥ୍ୟ ସେବା ରାଜ୍ୟରେ ବହୁତ ବୃଦ୍ଧି ହେବାର୍ ଲାଗି ଲାଗିଛି ଏମ୍ବୁଲାନ୍ସ ସେବା ଲାଗିଚେ ସରକାରଙ୍କ ଦ୍ୱାରା ବହୁତ ଗୁଡ଼ିଏ ତାର୍ମ ବେଶୀ ଧ୍ୟାନ ଦଉଚନ୍ କି ଲୋକମାନେ କେନ୍ନାରି ସୁସ୍ଥ ଜୀବନ ଯାପନ କରିବେ ତାଙ୍କର ଶରୀର କେନ୍ତାକରି ଭଲ୍ ରହିବା ସେଥିପାଇଁ ସବୁ ସାଇଡ଼ରେ ଗୋଟେ ଗୋଟେ ସରକାରୀ ହସ୍ପିଟାଲ ମଧ୍ୟ ଖୋଲା ହେଇଚେ ଏବଂ ସେଇ ସରକାରୀ ହସ୍ପିଟାଲକେ ଯାଇକିରି ଆମେ ଫ୍ରି ଟ୍ରିଟମେଣ୍ଟ କରିପାରୁଚୁଁ ଫଳତଃ ଆମେ ଆରୋଗ୍ୟ ହଉଛୁ ରୋଗରୁ ରୋଗମୁକ୍ତ ହେଇପାରୁଛୁ ତ ସେଥିର୍ଲାଗି ବିନା ପଇସା ନେଇକିରି ସରକାର ଯେନ୍ କାମଟେ କରୁଛନ୍ ବହୁତ ବଢ଼ିଁଆ କାମଟେ କରୁଛନ୍ ଆଉ ଯେନ୍ ଏମ୍ବୁଲାନ୍ସ ସେବାଟା ଯେନ୍ ଅଛି ଆମ୍ବୁଲାନ୍ସ ସେବା ବି ବହୁତ ବଡ଼ ସେବାଟେ ଏବଂ ସେତାର୍ ଦ୍ୱାରା ବହୁତ ଲୋକ ତାର୍ମାନେ ଉନ୍ନତି ଆଡ଼କେ ଗତି କରିପାରୁଛନ୍ ଏବଂ ସେମାନେ ପଇସା ବିନା ପଇସାରେ ଗରିବ ଲୋକ ମଧ୍ୟ ତାର୍ମାନେ ଟ୍ରିଟମେଣ୍ଟ ହେଇକିରି ଗରିବ ଲୋକ ମଧ୍ୟ ଟ୍ରିଟମେଣ୍ଟ ହେଇକିରି ବହୁତ କିଛି ସେବା ପାଉଛନ୍ ତାକରନୁ ସରକାରନୁ ବହୁତ କିଛି ସେବା ପାଉଛନ୍ ବହୁତ ସାହାଯ୍ୟ କରୁଚନ୍ ସରକାର ସ୍ୱାସ୍ଥ୍ୟ ସେବା ଯେନ୍ଟାକି ସ୍ୱାସ୍ଥ୍ୟ ସେବା ହେଲ୍ଥ କେୟାର ଡିପାର୍ଟମେଣ୍ଟରେ ବହୁତ ସାହାଯ୍ୟ କରସନ୍ ସରକାର୍